ଫାଷ୍ଟ ଚିକେନ୍ କରିଥିଲି ମୁଁ ଚିକେନ୍ କେମିତି କରନ୍ତି ମୁଁ ଜାଣି ନଥିଲି ମା'ଙ୍କୁ ପଚାରିଲି ମା' କହିଲେ ଚିକେନ୍ ଏମିତି କରନ୍ତି ଫାଷ୍ଟ ଆଳୁକୁ ତେଲରେ ଭାଜିଲି ତା'ପରେ ପିଆଜ ରସୁଣ ଅଦା ଆକୁ ସବୁ ବାଟିଲି ପିଆଜ କାଟିଲି ମିଟ୍ ମସଲା ଗରମ ମସଲା ଚିକେନ୍ ମସଲା